ଏ ଭାଇ ୟେ ଅଟୋ ଗାଡ଼ିଟି ବାରପଲିଆ ଯିବକି ଭାଇ ହେଲେ ଭାଇ ମୋ ପାଖରେ ମୁଁ ଭୁବନେଶ୍ୱର ଯାଇଥିଲି ତ ରାତିରେ ବସଷ୍ଟାଣ୍ଡ ଫୁଲବାଣୀରେ ଓହ୍ଲେଇଲି କିନ୍ତୁ ମୋ ପାଖରେ ଟିକେ ପଇସା ପତ୍ରର ଅଭାବ ଭାଇ ଦୟାକରି ଯଦି ଆପଣ ମୋତେ ବାରପଲିଆ ଟିକିଏ ଛାଡ଼ି ଦିଅନ୍ତେ ଭଗବାନ ଆପଣଙ୍କ ପ୍ରତି ନିଶ୍ଚିତ କୃତଜ୍ଞତା ହୁଅନ୍ତେ ଠିକ ଅଛି ଭାଇ ହେଲେ ଆପଣ ଭଳି ଲୋକ ଜଗତରେ ଖୋଜିଲେ ମିଳିବେ ନାହିଁ କିନ୍ତୁ ଆପଣ ସେହିଭଳି ଭାଗ୍ୟବାନ ଲୋକ ବୋଲି ମୋର କମ୍ ପଇସାରେ ମୋତେ ବାରପଲିଆ ଛାଡ଼ିବା ପାଇଁ ଚାହିଁଲେ କିନ୍ତୁ ଛାଡ଼ିବି ଦେଲେ ସେଥିପାଇଁ ମୁଁ ଆପଣଙ୍କୁ ଆପଣଙ୍କର ପରିବାରକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସେ କେମିତି ଆପଣଙ୍କର ସବୁବେଳେ ସଦମାର୍ଗ ବତାନ୍ତୁ ସତ ନେ ସତ୍ ଚିନ୍ତା ଆଉ ସୁଆଶିର୍ବାଦ ଦିଅନ୍ତୁ ଆପଣଙ୍କ ପରିବାର ସବୁବେଳେ ଆପଣଙ୍କ ଭଳି ସୁସମ୍ମାନ ପାଆନ୍ତୁ ସେଥିପାଇଁ ଆପଣ ମୋତେ ମୋତେ ଆଜି ପହଞ୍ଚାଇଥିବାରୁ ଆପଣଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଆଉ ମୁଁ ବିଶେଷ ବା କ'ଣ କହିବି ହେଲେ ଆପଣ ଟିକିଏ ଦୟା ହୋଇ ଆପଣଙ୍କ ନମ୍ବର ଦେଇଥିଲେ କେତେବେଳେ ଏମିତି ମୋର ସୁବିଧା ଅସୁବିଧା ହେଲେ ଆପଣଙ୍କୁ ମୁଁ ଫୋନ ମାଧ୍ୟମରେ ଜଜଣାଇବି କିମ୍ବା ମୋ ଘରର ପଡ଼ିଶା ଭାଇମାନଙ୍କୁ ମଧ୍ୟ କୌଣସି ଅସୁବିଧା ହେଲେ ଆପଣଙ୍କୁ ହିଁ ମୁଁ ଡାକିବି ଆପଣ ନେଇକି ଯେକୌଣସି ଭାଇ ଯାହା ଅସୁବିଧା ପଡ଼ିବ ଯେଉଁଠାକୁ ଯିବେ ସେଇଠିକି ଆପଣ ନେଇକରି ଠିକ ମାର୍ଗରେ ଚାଲନ୍ତୁ ଏତିକି କହି ମୁଁ ଆପଣଙ୍କୁ ନମସ୍କାର କରୁଛି